ପଶୁପାଳନ କୁ ବର୍ତ୍ତମାନର ଯୁବପିଢ଼ିମାନେ ଆଗ୍ରହ ସହିତ ଗ୍ରହଣ କରିଛନ୍ତି ମତ୍ସ୍ୟ ଚାଷ କୁକୁଡ଼ା ଚାଷ ଗୋ ପାଳନ ଏୟା କ୍ଷୁଦ୍ର ଚାଷକୁ ମଧ୍ୟ ସହାୟତା କରୁଛି କ୍ଷୁଦ୍ର ଚାଷୀମାନେ ଏସ ଏଚ ଜି ଜରିଆରେ ଋଣ ପାଇପାରୁଛନ୍ତି ବିନା ଶୁଦ୍ଧରେ ଏଇ ବୃତ୍ତିକି ଟାର୍ଗେଟ୍ କରୁଥିବା ଯୋଜନା ଅଛି ଯେଉଁଥିରେ ପଞ୍ଚାଯତ ମାଧ୍ୟମରେ ଡି ଆର ଡ଼ି ମାଧ୍ୟମରେ ଚାଷୀମାନଙ୍କୁ ପୋଖରୀ ଖୋଳେଇ ଦିଆଯାଉଛି ଶତକଡ଼ା ଫିପ୍ଟି ପ୍ରସେଣ୍ଟ୍ ଶୁଦ୍ଧ ଛାଡ଼ ମଧ୍ୟ ଦିଆହଉଛି ଲୋନ୍ ଏଗୁଡ଼ିକର ତେଣୁ ଆମର ଦାବି ହଉଛି ସରକାର ଯେଉଁ ସବସିଡ଼୍ ଦଉଛନ୍ତି ସେଇଗୁଡ଼ିକ ସିଧା ସଳଖ ନଦେଇ ଏଇ ସାର ଔଷଧ ଏଇଥିରେ ଦେଲେ ଚାଷୀମାନେ ଅଧିକ ଉପକୃତ ହୁଅନ୍ତେ